ଆମ ଅଞ୍ଚଳରେ ଯେଉଁ ମାଟି ଅଛି ଆମେ ସେଇ ମାଟିକି ବ୍ୟବହାର କରୁ ତା ସହିତ ଆମେ ଗୋବର ଖତକୁ ଜୈବିକ ସାର ରୂପେ ବ୍ୟବହାର କରିଥାଉ

ୟୁରିଆ ସାର ମଧ୍ୟ ବ୍ୟବହାର କରିଥାଉ ଗଛ ଲଗାଇବା ପାଇଁ